ହଁ ପ୍ରଭାବଶାଳୀ କିମ୍ବା ସ୍ମରଣୀୟ ବି ହୋଇଥାଏ ଅନେକ ନୃତ୍ୟ ଆମେ ଯେତେବେଳେ ଗୋଟେ ଗୋଟେ ନୃତ୍ୟ ପ୍ରଦର୍ଶନ କରିଥାଉ ତାହା ଦ୍ୱାରା ଅନେକ ଲୋକ ତାହା ପ୍ରଭାବ ପ୍ରଭାବିତ ହୋଇଥାନ୍ତି ଏବଂ ସେମାନଙ୍କୁ କତିକି ଭଲ ବି ଲାଗିଥାଏ ଏବଂ ସେମାନଙ୍କ ସେମାନଙ୍କ ମନରେ ଏକ ଆନନ୍ଦ ବି ଭରିଥାଏ ସେ ନୃତ୍ୟ ଦ୍ୱାରା ସେମାନେ ଅନେକ ଉପଲବ୍ଧ ବା ଉପଭୋଗ କରିପାରିଥାନ୍ତି ତ ନୃତ୍ୟ ପରିବେଷଣ କରିବା ଏକ ଅଧିକ ପ୍ରକାରର ଆନନ୍ଦମୟ କର୍ମ ଅଟେ ବା ଗୋଟେ ନିଜର ଅଭ୍ୟାସ ବା ଇଚ୍ଛା ରହିଥାଏ ଏବଂ ଅନେକ ଲୋକ ଏହାଦ୍ଵାରା ପ୍ରଭାବିତ ହୋଇ ଗୋଟେ ନୃତ୍ୟର ଆନନ୍ଦ ବା ଉପଲବ୍ଧ କରିଥାନ୍ତି ଏବଂ ଉପଭୋଗ କରିଥାନ୍ତି ଏବଂ ତାହାକୁ ନିଜ ହୃଦୟରେ ସ୍ମରଣୀୟ ଭାବରେ ରଖିଥାନ୍ତି ଅନେକ ଲୋକ ଏହା ଭାବନ୍ତି ଏବଂ ଏହା ସତ୍ୟତା ହୋଇଥାଏ ଏବଂ ପ୍ରଭାବ ଏହା ଆମେ ବି କହିଥାଉ ଯେ ସ୍ମରଣୀୟ ଗୋଟେ ନୃତ୍ୟରେ